ପିଲାର ପାଠ ପଢ଼ିବା ନିହାତି ଆବଶ୍ୟକ ପିଲାର ଯଦି ପାଠ ପଢ଼ିବାକୁ ପଇସା ନାହିଁ ମୁଁ ଋଣ କରିବାକୁ ବା ବାଧ୍ୟ ହେବି ଏହାଦ୍ୱାରା ଋଣ କଲେ ପିଲା ପାଠ ପଢ଼ିଲେ ସେ ତାର ପାଠ ପଢ଼ିଲେ ଭଲ ବୈଜ୍ଞାନିକ ହେଇପାରିବ କି ଭଲ ଚାକିରି କରିକିରି ସେ ବି ଋଣ ନିଜେ ସୁୁଝିପାରିବ ଆଉ ଏବଂ ପିଲାର ପାଠରେ ଆବଶ୍ୟକ ଥିବା ସମସ୍ତ ଜିନିଷ ଖାତା ବହି ଏସବୁ ବି ମୁଁ ଯୋଗେଇଦେବି ଏହା ଦ୍ୱାରା ପିଲାର ପାଠପଢ଼ାରେ ବହୁତ ସାହାଯ୍ୟ କରିବ ଆଉ ଋଣ ଦରକାର ହେଲେ ବି ଯେତେ ଋଣ ଦରକାର ମୁଁ ଗଭର୍ଣ୍ଣମେଣ୍ଟକୁ ବି କରିକିରି ସେ ପିଲାକୁ ପାଠ ବି ପଢ଼େଇ ପାରିବି ଏହାଦ୍ୱାରା ପିଲାର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ହବ